ଯୋଗ ଅଭ୍ୟାସ ଅତି ସୁନ୍ଦର କାମ ଅଟେ ଆମେ ଯଦି ପ୍ରତିଦିନ ଯୋଗ କରିବା ତେଣେ ତା'ହେଲେ ଆମ ଦେହ ଅତ୍ୟଧିକ ସୁସ୍ଥ ରହିଥାଏ ଆମେ ପ୍ରତିଦିନ ଆମର ଶରୀରକୁ ଉନ୍ନତ ଭାବରେ ଗଢ଼ି ତୋଳିବାକୁ ହେଲେ ଆମର ଯୋଗ କରିବାର ଆବଶ୍ୟକତା ରହିଛି ଯାହା ଦ୍ୱାରା କି ଆମର କୌଣସି ରୋଗ ମଧ୍ୟ କିଛି କରିପାରିବ ନାହିଁ ତେଣୁ ଆମେ ପ୍ରତିଦିନ ଯୋଗ ଅଭ୍ୟାସ ଏବଂ ସମସ୍ତଙ୍କୁ ଯୋଗ କରିବା ପାଇଁ ଆହ୍ୱାନ ଦେବା ଦରକାର କାରଣ ସେମାନେ ଯୋଗ କରିବା ଦ୍ୱାରା ନିଜର ଉପକାର କରିପାରିବେ ଏବଂ ଅନ୍ୟମାନଙ୍କର ବି ଉପକାର କରିପାରିବେ ଏହାଦ୍ୱାରା ଆମର ଦୈନନ୍ଦିନ ଜୀବନରେ ବହୁତ କିଛି ପ୍ରଭାବ ପକାଇ ଥାଏ ଯେପରିକି ଶାନ୍ତି ଉତ୍ତମ ଭାବନା ଆମର ଅଧିକ ଷ୍ଟାମିନା ବଢ଼ାଇ ଥାଏ ଏହା ଏହାକୁ କରିବା ଫଳରେ ଆମ ମନରେ କୌଣସି ନକାରାତ୍ମକ ଭାବନା ପ୍ରବେଶ କରିପାରି ନ ଥାଏ ତେଣୁ ଯୋଗଟି ଅତ୍ୟନ୍ତ ଉତ୍ତମ କାର୍ଯ୍ୟ ଅଟେ ଏହା ଦେହ ମନ ବହୁତ ଭଲ ଭାବରେ ରଖିଥାଏ ଧନ୍ୟବାଦ